ବିଭିନ୍ନ ଷ୍ଟୋରୀ ଦେଖିବାକୁ ମିଳୁଛି ଆ ମାନେ କୌଣସି ଲୋକ କ'ଣ କରିପାରୁଛି କ'ଣ କରିପାରିବ ଏଇଟା ବି ତା' ଦ୍ୱାରା ବି ଜାଣି ହେଇପାରୁଛି ୟୁଟ୍ୟୁବ୍ ମାଧ୍ୟମରେ ବିଭିନ୍ନ କାର୍ଯ୍ୟକୌଶଳ ମାଧ୍ୟମରେ ବିଭିନ୍ନ ବିଷୟରେ ଜାଣି ହେଉଛି